ଆଜିକାଲି ପିଲାମାନେ ପାଠ ପଢ଼ି ମଧ୍ୟ ବେକାର ହୋଇ ଯାଉଛନ୍ତି ବେକାର ପାଠ ନପଢ଼ି ବେକାର ହେବା ଦ୍ୱାରା ସେମାନେ କ'ଣ କରିବେ ବାଧ୍ୟ ହୋଇ ଏହା ଘରେ ତାହା ଘରେ ପଶୁଛନ୍ତି ଚୋରି ନାରୀ ମଧ୍ୟ କରୁଛନ୍ତି ସେମାନଙ୍କର ଆଉ ଉପାୟ କିଛି ନାହିଁ ଯେଉଁମାନେ ପାଠ ପଢ଼ୁଛନ୍ତି ସେମାନେ ଡକ୍ଟର ଇଞ୍ଜିନିୟର ମଧ୍ୟ ହୋଇପାରୁଛନ୍ତି କିନ୍ତୁ ବେକାରମାନେ ସେମାନେ ବସି ଏପଟ ସେପଟ ହେଉଛନ୍ତି ୟା ବଦଳରେ ଅଧିକ ନିଯୁକ୍ତି ସୃଷ୍ଟି ପାଇଁ ସରକାର ତା ପାଇଁ ବ୍ୟବସ୍ଥା କଳ କାରଖାନା ଶିଳ୍ପ ପ୍ରତି ଆଦି ସବୁ ପ୍ରକାର ସୁବିଧା କରିବା ଉଚିତ କଲେ ଯାହାକି ବେକାରର ସମସ୍ୟା ଦୂର ହେବ